ମଣିଷ ଯେତେ ବଡ଼ ହେଲେ ମଧ୍ୟ ସେ ସବୁବେଳେ ପୁରୁଣା ସ୍ମୃତିକୁ ମନେ ରଖିବାକୁ ଚେଷ୍ଟାକରେ ସେଥିପାଇଁ ସେ ପିଲାଦିନ ହେଉ କିମ୍ବା ତା ଜୀବନରେ ଯଦି କୌଣସି ଘଟଣା କେବେ ଘଟି ଯାଇଥାଏ ସେ ସେହି ଜିନିଷଟାକୁ ମନେପକେଇବାକୁ ଚେଷ୍ଟା କରେ ଆଉ ଭାବିବାକୁ ଚେଷ୍ଟା କରେ ଆଉ ସେଥିପାଇଁ ସେ ତାର ପୁରା ପୁରାତନ ବିଷୟକୁ ସେ ବହୁତ ସ୍ମୃତି ଭାବରେ ମଧ୍ୟ ମନେରଖିଥାଏ ତା'ସହିତ ସେ ମୂଳ ସହିତ ସଂଯୋଗ କରେ ମୁଁ ଏମିତି ଥିଲି ବର୍ତ୍ତମାନ ଆଜି ଏମିତି ହୋଇଛି କୌଣସି ଲୋକ ଗୋଟିଏ ଥର ତା' ଯେତେବେଳେ ଜନ୍ମ ହୋଇଥାଏ ସେତେବେଳେ ତାର ହୁଏ ତ ପରିବାର ବହୁତ ଗରିବ ଥାଏ କିନ୍ତୁ ସେ ଜନ୍ମ ହେଲାପରେ ତା' ନିଜ ବର୍ଷ କିଛି କଠିନ ପରିଶ୍ରମ ଫଳରେ ସେ ବହୁତ ଗୋଟିଏ ବଡ଼ ଲୋକରେ ପରିଣତ ହୋଇଯାଏ ଯାହାପାଖରେ କି ତାର କୋଣସି ଜିନିଷର ଅଭାବ ରୁହେନି ସେଥିପାଇଁ ସେହି ଜିନିଷଟାକୁ ସେ ସବୁବେଳେ ତୁଳନା କରିଥାଏ ଆଉ କିଛି ଜଦି କୌଣସି ଲୋକ ମଧ୍ୟ ଗରିବ ହୋଇଥାଏ କିନ୍ତୁ ଧନୀ ହୋଇଥାଏ କିନ୍ତୁ ତା' ପରବର୍ତ୍ତୀ କ୍ରମେ ସେ ମଧ୍ୟ ଗରିବ ହୋଇଯାଇଥାଏ କିନ୍ତୁ ସେ ସେହି ଜିନିଷଟାକୁ ମୂଳଟାକୁ ମନେପକେଇକି ମୁଁ ଏତେ ପଇସା ଇନକମ୍ କରିଥିଲି ମୋ ପାଖରେ ଏଇ ଜିନିଷ ଥିଲା କିନ୍ତୁ ଆଜି ଏହି ଲୋକଟା ଏହି ଜିନିଷ ହୋଇ ମାନେ କରିପାରୁଛି କି ନୁହଁ ମୋ ପାଖରେ ହେଇପାରୁନି ଏଥିପାଇଁ ସେ ପୁରୁ ପୁରୁଣା ମୂଳ ସହିତ ସଂଯୋଗ କରି ଭାବିଥାଏ